ହାଁ ଭାଇ ଭଲ ଅଛ କି ଜତିନ ଭାଇ ହଁ ଭଲ ଭଲ ଭଲ ଆଉ ଆଉ ହଁ ଘରେ ମଧ୍ୟ ସମସ୍ତେ ଭଲ ଆଉ ତୁମର ଆଡ଼େ ଏଇ ରାଜନୀତି ଖବର କ'ଣ ଚାଲିଛି ଭାଇ ରାଜନୀତିର ଖେଳ ହିଁ ଏମିତି ହଁ ତୁମ ଆଡ଼େ ଜଣାଶୁଣାରେ କେଉଁଟା ସରକାର ଗଢ଼ିବ ବି ଜେ ଡ଼ି ନା ବି ଜେ ପି ହଁ ସେଇଟା ମଧ୍ୟ ସତ କଥା କିନ୍ତୁ ଆମର ଆଡ଼େ ଟିକେ ବିଜେଡ଼ିର ହିଁ ପ୍ରଭାବ ପଡ଼ିଛି ଆଉ ଓ ହଁ ଆଉ କ'ଣ ସରକାର ସବୁ ଚେଞ୍ଜ୍ ହୋଇଗଲେ ଓଡ଼ିଶାଟା ପୂରା ଅଲଗା ହୋଇଯିବ ଆଉ ହଁ ତୁମ ହିସାବରେ ଆଉ କିଏ ଆସିଲେ ଭଲ ଭାଇ ମୁଁ ତ ବିଜେଡ଼ିକୁ ହିଁ ଭୋଟ୍ ଦେବି ଏଥର ମଧ୍ୟ ଭାଇ ରାଜନୀତି କଥା ଛାଡ଼ ଯିଏ ଜିତିଲେ ମଧ୍ୟ ସେଇ ଓଡ଼ିଶା ସେଇ ଆଗ ସେଇ ହାଲ୍ ଥିବ କିଏ ଜିତିଲେ ମଧ୍ୟ କାହାର ପାଇଁ କିଏ କିଛି କରିବେ ନାହିଁ ହେଲା ଆମେ ଯେମିତି ଅଛୁ ସେମିତି ହିଁ ଥିବା ହେଲା ଯିଏ ବି ଆସିଲେ ମଧ୍ୟ କାହା ପାଇଁ କିଛି ଉନ୍ନତି କରିବେ ନାହିଁ ଖାଲି ନାଁ ପାଇଁ ସରକାର ଚେଞ୍ଜ୍ ଆଉ ଆଉ ଖବର ବାର୍ତ୍ତା ତୁମର ଆଡ଼େ କେମତି ଚାଲିଛି ଆଉ ହଁ ଚାଷବାସ ଦିନ ପଳେଇ ଆସିଲା ଆମର ଚାଲିଛି ଚାଲିଛି ଭାଇ ଟିକେ ଟିକେ ସେ ଚାଲଛି ଆଉ ରାଜନୀତି ତ ବେଶୀ ଏପଟେ ବହୁତ ଚାଲଛି କଡ଼ା ଟକ୍କର ପୂରା ବଲାଙ୍ଗୀରରୁ ଆସିଲି ହେଲା ଦୁଇ ତିନି ଦିନ ହଁ ଏପଟେ ଗାଁ ପଟେ ଆସିକି ଦେଖୁଛି ଖାଲି ସେ ଭୋଟ୍ ଦେବା ପାଇଁ ଆସିଥିଲି ଏପଟକୁ ସେ ଦେଖୁଛି ଯାହାର ଦେଖିଲେ ନାଇଁ ନାଇଁ ଫେମିଲି ଆସିଛି ନା ଭୋଟ୍ ଦେବା ପାଇଁ ହଁ ହଉ ଭାଇ ଠିକ ଅଛି କେ ବୁଝିଲେ ଶୁଣ ଶୁଣ ମୋର ଏଠି କାମ ଅଛି କୁଆଡ଼େ ଗୋଟେ କେବେ ବୁଲିଯିବା ହେଲା ହଉ ଠିକ ଅଛି ହଉ ଠିକ ଅଛି ହଁ